ଆମର୍ ଓଡ଼ିଶାରେ ଯେନ୍ ଟୀକାକରଣ ଗୁଡ଼ାକ ଆଇସଚେ ଯେନ୍ଟାକି ବର୍ତ୍ତମାନ ସାଙ୍ଘାତିକ ଯେନ୍ଟା କୋରୋନା ଥିଲା ତା ଟୀକା ବି ଭାରିକ୍ ଯେନ ଉନ୍ନତି ହେଇଚେ ତାର ଆଗରୁ ଯେନ୍ ପୁଅ ଝିଅମାନଙ୍କୁ ମାନେ ଛଟା ଭ୍ୟାକ୍ସିନ୍ ଦଉଛନ୍ ସେ ତାର ବି ଉନ୍ନତି ବଢ଼ିଆ ହେଇଚେ ଟୀକାକରଣର ଯେନ୍ ଭେକ୍ସିନ୍ ବି ଦେଲେ ସେଟା ସକ୍ସେସ ହଉଚେ ଯେନ୍ଟାକି ଆମର୍ ବିକଲାଙ୍ଗ ବି ବହୁତ ମାନେ ପସନ୍ ଦୂରିତ ହେଲାନ ଆଉ ତାର ବହୁତ ବଢ଼ିଆଁ ସୁନ୍ଦର ଅଛେ ଟୀକାକରଣରେ